ଆଗ ଅପେକ୍ଷା ଚିତ୍ରାଙ୍କନ ବହୁତ ଲାଭ ଦାୟକ ହୋଇଛି କାରଣ ଆଗେ ଚିତ୍ର କେବଳ ପିଲାମାନେ ଖୁସି ପାଇଁ କରୁଥିଲେ ଏବେ ଚିତ୍ର ପାଇଁ ଭଲ ଭଲ କଳାକାର ହୋଇପାରୁଛନ୍ତି ଜାତୀୟସ୍ତର ହେଉ ଆନ୍ତର୍ଜାତୀୟସ୍ତର ହେଉ ସେମାନେ ସମ୍ମାନ ପାଉଛନ୍ତି ପୁରସ୍କାର ମଧ୍ୟ ପାଉଛନ୍ତି ଆଗକୁ ମଧ୍ୟ ଭଲ କଳାକାର ହୋଇଛନ୍ତି ମୁଁ ମଧ୍ୟ ନିଜେ ଚିତ୍ର କରିବାକୁ ଭାରି ଭଲ ପାଏ ମୁଁ ଛୋଟବେଳୁ ପ୍ରାୟ ମୋ ସ୍କୁଲ ସମୟରୁ ମୁଁ ଚିତ୍ର କରି ଆସିଛି ଚିତ୍ରାଙ୍କନ ଶିଖିବା ଗୋଟିଏ ଶୃଙ୍ଖଳା ଗୋଟେ ନିହାତି ଦରକାର କାରଣ ଶୃଙ୍ଖଳା ନଥିଲେ ତମେ ଚିତ୍ର କରିପାରିବ ନାହିଁ ନିଜର ଭାବନା ଦରକାର ଯେ ଯେଉଁ ଚିତ୍ର କରିବ ଚିତ୍ରଟି କିଭଳି ହେବା ଦରକାର ଆଉ ସାଙ୍ଗଠାନିକ ଦକ୍ଷତା କହିଲେ ସାଧାରଣତ ତିନି ଚାରିଜଣ ମିଶିକି ଯଦି ଆପଣ ଚିତ୍ର କରିବେ ତାହେଲେ ସମସ୍ତଙ୍କର କଥାବାର୍ତ୍ତା ନେଇକି କି ଏଇ ଚିତ୍ରଟି ଏହି ଭଳି ଭାବରେ କର ସିଏ ଆଉ କଳ୍ପନା ଶକ୍ତି ନିଜେ କଳ୍ପନା କରିବ ଯଦି ଗୋଟିଏ ତମେ ଚିତ୍ର କରୁଛ ଚିତ୍ରଟି କେଉଁ ଭଳି ହେବା ଦରକାର ନିହାତି ଭଲ ଚିତ୍ର ହବା ଦରକାର ହୁଏତ ମାଙ୍କଡ଼ ମହାଦେବ କରୁ କରୁ ମାଙ୍କଡ଼ ସେଭଳି ନ ହେଉ ଯଦି ସୃଜନଶୀଳତା ଭାବରେ କରିବା ନିଜର ବ୍ୟବହାର ନିଜର ଶାନ୍ତ ସ୍ଵଭାବ ନେଇକି ଯଦି ଚିତ୍ର କରାଯାଏ ତାହେଲେ ଚିତ୍ର ଚିତ୍ରାଙ୍କନ ଗୋଟିଏ ବହୁତ ବଡ଼ ଲାଭ ଦାୟକ ହୋଇପାରିବ